କାଲିଜାଈ ପୁସ୍ତକରେ ଏନ୍ତା ଗୁଟେ ବହି ଟିଏ ଆସିଛି କାଲିଜାଈ ଗୁଟେ ପଢ଼୍ବା ଲାଗି ମୁଇଁ ଦିନେ ଗଲିଁ ଯେ ସେ ବହିନେ ଏନ୍ତା ଲେଖା ହୋଇଥିଲା ଯେ କାନି ପକେଇଥିନି ଯାହେନେ ଯେତେବେଲେ କାଲି କେ ତା'ର୍ ତାହାକେ ନେଇଁ ଛାଡ଼୍ବାରେ ପଡ଼ୁଚି ବିଭା କରି କରି ସେ କାଣା କରୁସିଁ ତାକର୍ ବାପା ବି ତାକର୍ ସାଙ୍ଗେ ଯାଏସନ୍ ବେଲେ ଡ଼ଙ୍ଗା ତି ତାନେ ବସେଇ କରି ସମୁଦ୍ରରେ ସେନୁ ଥିସି କାଲିଜାଈ ବୋଲି କରି ସେ ସମୁଦ୍ର ନୁ ସେ ଡ଼ଙ୍ଗାଟା ଯାଉଁ ଯାଉଁ ଯାଉଁ ଯାଉଁ ସେ ମଝିର୍ ବାଟରେ ସେ ଡ଼ଙ୍ଗାଟା ଅଟକି ଯାଏଁସିଁ ଯେ ଦୁଇ ବାପ ଝି ବସିଛନ୍ ଆର୍ ଡ଼ଙ୍ଗା ବାଲା ବି ବସିଛେ ଯେନ୍ତା ସେ ଡ଼ଙ୍ଗା କେ ଡ଼ଙ୍ଗା ତାନେ ଯାଏସିଁ ମଝାକେ ସେନୁ ସେ ଡ଼ଙ୍ଗା ତାମାନେ ଭାଲିରେ ପାହାଡ଼ ବୋଲି ଗୋଟେ ସେରମ୍ ଅଛେ ବଡ଼ିରେ ପାହାଡ଼େ ତ ସେ ଡ଼ଙ୍ଗା ତାମାନେ ଯେତେବେଲେ କାତ କାତ ଧରି ଧିରେ ନାଉରି ନାଁ ଦେଇଚି ମେଲି ଇଟା ତାନ୍ ପଛେ ଗୁଟେ ବହିତି ଲେଖା ଅଛି ଉତ୍ତରା ପବନ ଆଗକୁ ଦିଏ ଆଗୁକୁ ଠେଲି ବେଲେ କାତ ହେଲା ତାର୍ ଯେନ୍ କାତ ଜେନ୍ ମାରସିଁ ପାନି ସେଟା କେ ବୋଲସନ୍ କାତ ବୋଲି କହୁଛନ୍ ସେଟା ସା ସାହିତ୍ୟ ଭାଷାରେ କହୁଛନ୍ କିନ୍ତୁ ସେଟା ସେ ଡ଼ଙ୍ଗା ବସିକରି ଜଣେ ଜଗୁଛନ୍ ଆର୍ ସେ ପାନ୍ ବି ମାନେ ଦୁଇ ଭାଗ୍ ହେଇଯାଉଁଛେ ଯେନ୍ତା ମଝାକେ ଯାନା ଯାଏସିଁ କି ସେନୁ ପବନ୍ ଝୁକା ଗଡ଼ି ହୋଇକରି ତାନେ ଡ଼ଙ୍ଗାଟା ପୁରା ତେନୁ ବୁଡ଼ି ଯାସିଁ ସେନୁ ସେ ଟୁକେଲ୍ଟା ସେନୁ ଯେତେବେଲେ ମରି ଯାଏସିଁ ବୋହୁତ୍ ଦୁଖଃର କଥା ଦୁଇ ବାପ ଝି ବସି ଥିସନ୍ ବେଲେ ତାଙ୍କର୍ ବାପା ତାନେ କାନି କାନି କାନି କାନି ତାଙ୍କ ବାପା ଖାଲି ସେନ୍ ବଞ୍ଚି ଯାଏସନ୍ କେନ୍ତା ରକମେ ସେ ଟୁକେଲ୍ଟା ପୁରା ଭିତର୍ କେ ପଡ଼ିଯାଏସିଁ ସେ ସମୁଦ୍ର ଭିତରିକେ ଯାଏସିଁ ଆରୁ ସେ ଡ଼ଙ୍ଗା ବାଲା ଖାଲି ଟିକେ ଜିଁ ସେ ସେ ବି ବଞ୍ଚି ଯାଏସିଁ ଦୁଇଟା ତାହାଲେ ବଞ୍ଚି ଯାସନ୍ ତା ବାପା ଆରୋ ସେ ଡ଼ଙ୍ଗାବାଲା ତ ସେଠୁ ସେ ଡ଼ଙ୍ଗାବାଲା କେ ଯେତକିଟେ ତାମାନେ କାନି କାନି କହେ ଯାଏସିଁ ମହା ଧନ୍ୟ ମୋର୍ ଭାଗ୍ୟ ଏନ୍ତା ଏଇଯେ ମୋର୍ ଗୁଟେ ବୋଲି ଟୁକେଲ୍ ଥିଲା ମୁଇଁ ତାହାକେ ନେଇଁ ଛାଡ଼ୁଥିଲି ବିହା ବିହା କରି କରି ଆର୍ ସେ ଟୁକେଲ୍ଟା ଡ଼ଙ୍ଗାରେ ବୁଡ଼ି ମଲା ବୋଲବେ କାହାକେ ଘର୍କେ ଗଲେ ଜଣେ ମୁହଁ ଦେଖାମି ବୋଲିକରି ସେନୁ ଯେନ୍ତା କେ ରୋଦନ କରି ସେ କାନ୍ଦିଛି

ତାମାନେ ମୁଇଁ ପଢ଼ିଛେଁ ଆରୁ ସେଟା ଶୁନିକିରି ବା ଏହି ପଢ଼ିକରି ମୁଇଁ ମୁଇଁ କାନ୍ଦି ପକେଇଛେଁ ତାମାନେ